ହ୍ୟାଲୋ ଆପଣ ଓଲାରୁ କହୁଛନ୍ତିକି ମୋତେ ମୋ ପରିବାର ସହ ଏକ ଜାଗାକୁ ବୁଲିବାର ଯିବାର ଅଛି ଆପଣ ଏକ କାର୍ ମୋ ପାଇଁ ବୁକ୍ କରିଦିଅନ୍ତୁ ଯେଉଁଟାରେକି ମୁଁ ଏକ ସ୍ଥାନକୁ ବୁଲିବାକୁ ଯାଇପାରିବି ଏକ ଡ୍ରାଇଭର ମଧ୍ୟ ନିଯୁକ୍ତି କରିଦିଅନ୍ତୁ ମୁଁ ଏକ ସ୍ଥାନକୁ ତିରିଶ ତାରିଖ ମଧ୍ୟରେ ଯିବି ମୁଁ ପନ୍ଦରଶହ ଟଙ୍କାରେ ଉଁ ଓଲା ବୁକ୍ କରିଦିଅନ୍ତୁ